ମୁଁ ଗୋଟିଏ ନକ୍ଷେତ୍ର ବିଷୟରେ ଜାଣିଛି ଯେଉଁଟାକି ମୃଗଶିରା ନକ୍ଷେତ୍ର ସେ ମୃଗଶିରା ନକ୍ଷେତ୍ରରେ ଧାନ ବୁଣା ହୁଏ ଚାଷ ଜମିରେ ଚାଷ କରି ଧାନ ବୁଣା ହୁଏ ତଳି ପକା ହୁଏ ତାପରେ ସେହି ତଳିକୁ ପୁଣି ଉଠେଇକି ଅଲଗାରେ ଚାରା ଜଗା ହୁଏ ହୁଁ ଏମିତିକି ମୃଗଶିରା ମାସ ଯାଇ ସାରିଲା ପରେ ମୃଗଶିରା କାଣା ଏଇଟାକି ନକ୍ଷେତ୍ର ମୃଗଶିରା ନକ୍ଷେତ୍ର ଯାଇ ସାରିଲା ପରେ ପୁଣି ଅଶ୍ଳେଷା ନକ୍ଷେତ୍ର ଆସେ ସେ ଅଶ୍ଳେଷା ନକ୍ଷେତ୍ରରେ ଚାରା ଜଗା ହୁଏ ଚାଷ ହୁଏ

ଧାନ ଖତ ସାର ଦେଇକେ ତାକେ ପଳେଉତ୍ କରା ହୁଏ